ଆଜ୍ଞା ଦେଖନ୍ତୁ ଆମର ଓଡ଼ିଆ ଭାଷା କହିବାକୁ ଗଲେ କାହିଁକିନା ଆମର ଦେବ ଭାଷା ହେଉଛି ସଂସ୍କୃତ ସଂସ୍କୃତ ଭାଷା ପରେ ଯଦି କିଏ ଆଉ ପୁରୁଣା ଭାଷା ଥାଏ ସେ ହେଉଛି ଆମ ଓଡ଼ିଶା ଓଡ଼ିଆ ଭାଷା ତେଣୁ ଓଡ଼ିଆ ଭାଷାର ଐତିହ୍ୟ ଆଉ ପରମ୍ପରା ବହୁତ ବହୁତ ପୁରୁଣା ଆଉ ଓଡ଼ିଆର ବ୍ୟାକରଣ ବହୁତ ଯୁକ୍ତିସଙ୍ଗତ ଯାହାକି ବହୁତ ପୁରୁଣା ଏବଂ ବିଜ୍ଞାନ ସମ୍ପନ୍ନ ଭାଷା କିନ୍ତୁ ଯଦି ଓଡ଼ିଆକୁ ଆମେ ହିନ୍ଦୀ ସହିତ ତୁଳନା କରାଯାଏ ହିନ୍ଦୀ ହେଉଛି ବାହାର ବିଦେଶୀ ଆରବିକ ଭାଷା ଏବଂ ଆମର କିଛି କ୍ଷେତ୍ରୀୟ ଭାଷାର ମିଳନରେ ହିନ୍ଦୀର ସୃଷ୍ଟି ତ ଯାହାଦ୍ୱାରା କିି ହିନ୍ଦୀରେ ହିନ୍ଦୀର ବ୍ୟାକରଣ ଏତେ ସମୃଦ୍ଧ ନୁହେଁ କେବଳ ଅଧିକାଂଶ ଅଧିକାଂଶ ଜନତା ହିନ୍ଦୀର ବ୍ୟବହାର କରିବାକୁ ସେମାନେ ରାଷ୍ଟ୍ରଭାଷା କରିଦେଇ ପାରିଥାନ୍ତି କିନ୍ତୁ ହିନ୍ଦୀର ବ୍ୟାକରଣ ସହିତ ଓଡ଼ିଆ ବ୍ୟାକରଣ ବହୁତ ଆଗରେ ହିନ୍ଦୀ ଠୁ ଯେମିତି ଆମର ଗୋଟେ ଉଦାହରଣ ନିଆଯାଉ ଚାଉଳ କାହିଁକି ନା ଚାଉଳଟା ଆମେ ଯେତେବେଳେ ରୋଷେଇ କରୁ ରୋଷେଇ କରିବା ପୂର୍ବରୁ ଚାଉଳର ନା ଚାଉଳ ଥାଏ ରୋଷେଇ କରିସାରିଲା ପରେ ସେଇଟା ଭାତ ହୁଏ କିନ୍ତୁ ହିନ୍ଦୀ ଯେହେତୁ ନୂତନ ଭାଷା ସିଏ ଏ ବିଷୟରେ ତାଙ୍କର ଧାରଣା ନାହିଁ ତେଣୁକରି ସେ ଚାଉଳକୁ ପୂର୍ବରୁ ବି ଚାଉଳ କହିଥାନ୍ତି ଆଉ ରୋଷେଇ ସରିବା ପରେ ମଧ୍ୟ ଚାଉଳ କହିଥାନ୍ତି ଯେମିତି ଆମେ ଛୋଟ ପିଲା କହୁଛୁ ପାନି ଆମର କ'ଣ ତାର ଭାଷା ହେଉଛି ପାଣି କିନ୍ତୁ ଆମେ ଛୋଟ ପିଲା ପାନି କହୁଛୁ କିନ୍ତୁ ହିନ୍ଦୀରେ ସେଇ ପାନି ହିଁ ଚାଲେ ତାଙ୍କର ଆଉ କିନ୍ତୁ ପାଣି ହେଉଛି ଆକ୍ଷରିକ ଆମ ଠିକ୍ ଭାଷାଟା ଓଡ଼ିଆରେ ଆମେ ପାଣି ବି କହିଥାଉ ପାନି ଛୋଟ ପିଲା କୁହନ୍ତି ଆମେ ପାଣି କହିଥାଉ କିନ୍ତୁ ସେ ପାନି କୁହନ୍ତି ତାକୁ ଏମିତି କିଛି ବିଶେଷତା ଦେଖିବାକୁ ଗଲେ ଆଜ୍ଞା ଓଡ଼ିଆ ଭାଷା ସହିତ ହିନ୍ଦୀ କେବେ ବି ତୁଳନୀୟ ନୁହେଁ କେବଳ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ତାକୁ ରାଷ୍ଟ୍ରଭାଷା କରିଦେଇପାରିଥାନ୍ତି କିନ୍ତୁ ଓଡ଼ିଆ ଭାଷା ଆମର ସମୃଦ୍ଧ ଭାଷା ତାର ଐତିହ୍ୟ ପରମ୍ପରା ବହୁତ ପୁରୁଣା ଆଉ ସଂସ୍କୃତ ସହିତ ତୁଳନୀୟ ସେ ମଧ୍ୟ ଗୋଟେ ଦେବ ଭାଷା